ଆମ ଗ୍ରାମଟି ପ୍ରାକୃତିକ ସୋନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅଟେ ଯେହେତୁ ଆମେ ଟିକେ ଭିତର ପାଖ ଅଞ୍ଚଳରେ ରହୁ ସେଠାରେ ପାହାଡ଼ ଜଙ୍ଗଲ ନଦୀ ହ୍ରଦ ଇତ୍ୟାଦି ସବୁ ଦେଖିବାକୁ ମିଳେ ଲୋକମାନେ ବହୁତ ଚାଷ କରିଥାନ୍ତି ବିଭିନ୍ନ ବିଭିନ୍ନ ପ୍ରକାରର ଚାଷ ସମୟରେ ସେ କ୍ଷେତ ଗୁଡ଼ିକ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଲାଗେ ଆମ ଗ୍ରାମକୁ ଯେଉଁମାନେ ଆସନ୍ତି ସେମାନେ ଏ ସୋନ୍ଦର୍ଯ୍ୟର ଉପଭୋଗ ମଧ୍ୟ କରନ୍ତି ଏବଂ ପାହାଡ଼ ଗୁଡ଼ିକ ଦେଖିଲେ ଯେପରି ଜଣେ ମୋହିତ ହେଇଯିବ ଏପରି ସୁନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସେ ପାହାଡ଼ ଗୁଡ଼ିକ ଝରଣାଗୁଡ଼ିକ କଳ କଳ ହୋଇ ପାହାଡ଼ ଉପରୁ ବୋହିଯାଏ ଏବଂ ପାଖରେ ଥିବା ବଡ଼ ବଡ଼ ପଥର ଏକ ଅଲଗା ପ୍ରକାର ଦୃଶ୍ୟ ସୃଷ୍ଟି କରିଥାଏ ଏବଂ ଯେଉଁ ହ୍ରଦ ଅଛି ସେଠାରେ ନୌକା ମଧ୍ୟ ଉପଲବ୍ଧ ଅଛି ସେଠାରେ ଥିବା ଯେଉଁ ପର୍ଯ୍ୟଟକସ୍ଥଳୀ ଅଛି ସେଠାରେ ବହୁତ ଲୋକ ଦେଖି ଦର୍ଶନ କରିବାକୁ ଆସନ୍ତି ସେଠାରେ ପିକନିକ୍ ସ୍ପଟ୍ ଗୋଟେ ଅଛି ଯେଉଁଠି ଲୋକମାନେ ପିକନିକ୍ କରିଥାନ୍ତି ଭୋଜି ଇତ୍ୟାଦି ବହୁତ ପ୍ରକାରର ଲୋକ ମଧ୍ୟ ଆସିଥାନ୍ତି ବିଭିନ୍ନ ବିଭିନ୍ନ ଅଞ୍ଚଳରୁ ଯେଉଁମାନେ ନ ଆସନ୍ତି ସେମାନଙ୍କ ପାଇଁ ମଧ୍ୟ ଭିଡ଼ିଓ ଶୂଟ୍ କରାଯାଏ ଏବଂ ନେଟ୍ରେ ଛଡ଼ାଯାଏ ସେମାନେ ମଧ୍ୟ ଦେଖି ଉପଲବ୍ଧ କରନ୍ତି ଯେଉଁ ଜଳପ୍ରପାତ ଗୁଡ଼ିକ ଅଛି ସେଠାରେ ମତ୍ସ୍ୟଚାଷ ମଧ୍ୟ କରାଯାଏ ଏବଂ କୁକୁଡ଼ା ଚାଷ କରାଯାଏ ତା'ଉପରେ ବିଭିନ୍ନ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟକ ଜିନିଷ ଯେପରିକି ଜଙ୍ଗଲରେ ଥିବା ବଡ଼ ବଡ଼ ଗଛ ସବୁ ସେମାନେ ଜଙ୍ଗଲର ଦୃଶ୍ୟକୁ ବହୁତ ଉତ୍ଫୁଲ୍ଲିତ କରନ୍ତି ଏବଂ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ ଏବଂ ଯେଉଁ ସମୟରେ ପତ୍ରଝଡ଼ା ହୋଇଥାଏ ତାହା ମଧ୍ୟ ଫାଙ୍କା ଫାଙ୍କା ଦେଖାଯାଏ ଏବଂ ଜଙ୍ଗଲ ପତ୍ର ଗୁଡ଼ାକରେ ଭରିଯାଏ